ଆମର ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ସମସ୍ତେ ମିଳିମିଶି ପାଳନ କରନ୍ତି ଓଡ଼ିଶାରେ ସମସ୍ତେ ପର୍ବପର୍ବାଣି ପାଳନ କରିବାକୁ ବହୁତ ଭଲ ପାଆନ୍ତି ଆଉ ବାହାରୁ ଯେଉଁ ଲୋକ ଆସିଥାନ୍ତି ଆମ ଓଡ଼ିଶାକୁ ବୁଲିବାକୁ ତାକୁ ମଧ୍ୟ ଆମ ଓଡ଼ିଶାର ପର୍ବପର୍ବାଣି ବହୁତ ଭଲଲାଗେ ଆମର ଏଠାରେ ସମସ୍ତେ ହାତ ତିଆରି ଲୁଗା ବୁଣି ପିନ୍ଧୁଛନ୍ତି ନିଜେ ପନିପରିବା ଚାଷ କରି କୀଟନାଶକ ଔଷଧ ନ ମିଶାଇ ବହୁତ ଭଲ ପନିପରିବା ଖାଇଥାନ୍ତି ପର୍ବପର୍ବାଣିର ନାଚ ଗୀତ ମଧ୍ୟ ସମସ୍ତଙ୍କୁ ବହୁତ ଭଲଲାଗେ